ଆମର ଏଇ ଶିଳ୍ପ ବାବା ଯେନ୍ ଆମର୍ ମାନେ କିପରି ଚେଞ୍ଜ ଯେନ୍ ହେଉଛିଟା ଏଇଟା ଗୋଟେ ଆମେ ଯେତେବେଳେ ଗୋଟେ ମନେ ମନୋନିତ କରିକିରି ଆମର୍ ଆରମ୍ଭ କଲା ଯେନ୍ଟା କୁକୁଡ଼ା ଫାର୍ମଟେ ହେଲା ଚିକେନ୍ ଆମର୍ ମାନେ ବିଜନେସ ଗ ବରଫର ଗୋଟେ ମାନେ ଫ୍ୟାକ୍ଟ୍ରି ଦେଲା କି କେନ କୌଣସି ମିଲ୍ ମାନେ ଫ୍ୟାକ୍ଟ୍ରି ଦେଲା ହେ ଇଟା ମାନେ ଆମେ ଚେଞ୍ଜ କରୁଛୁ ସେଇଟା ସେ ପରିବେଶରେ ଆଗକୁ ଗୋଟେ ମନୋନୀତି ନେଇକରି ଆମେ ମାନେ ସେଇଟା କରୁଛୁଁ ଯଦି ଉନ୍ନତି ନି ହେଲା ଆର୍ ସେଇଟା ଆଗ୍ କିିନିଗଲା ଆମେ ଯେନ୍ ଚେଞ୍ଜ କରୁଛୁ ଏ ଚେଞ୍ଜଟା ପରିବେଶକେ ଦେଖିକିରି ଚେଞ୍ଜ କରବା କଥା ସେ ଏରିଆରେ ଯେନ୍ ଏରିଆରେ ଯେନ୍ ଜିନିଷ୍ ବେଶି ମାର୍କେଟିଂ ଅଛେ ଯେନ୍ ଜିନିଷ୍ କଞ୍ଚାମାଲ ବେଶୀ ଅଛେ ଯେନ୍ ଜିନିଷର ମାନେ କଞ୍ଚାମାଲ୍ ଜିନିଷ୍ ସେ ଏରିଆରେ ବେଶୀ ବାହାରୁଛି ସେ ସେଇଟା ସେ ଶିଳ୍ପଟା ସେନ କର୍ବା କଥା ମନେକର ଗୋଟେ ଆଡ଼େ ଡାଲି ଜାତୀୟ ଜିନିଷ୍ ବହୁତ ମାନା ହେଉଛି ବଲେ ସେଥିରେ ଡାଲି ଜାତୀୟର ଫ୍ୟାକ୍ଟ୍ରି ମିଲ୍ ବା କଥା ଯେନ୍ ଜାଗାରେ ଚାଉଲର ମାନେ ଧାନର ବେଶୀ ଅଛେ ରାଇସି ମିଲ ଗୁଡ଼ାକ ସେ ଶିଳ୍ପ ଗୁଡ଼ାକ ସିଆଡ଼େ ବସବା କଥା ଯେନ୍ ଆଡ଼େ ପଥର ବେଶୀ ରହୁଛେ ମାନେ ପଥର କମ୍ପାନୀ ମାନେ ଯେନ୍ ନେଇଛନ୍ ଯେନା ସୁର୍ମା ବାହାରୁଛେ ମାନେ ଯେନ୍ ଯେ ଏରିଆରେ ଯେନ୍ଟା ବାହାରୁଛେ ସେ ଏରିଆରେ ସେ କମ୍ପାନୀ କି ସେ ଶିଳ୍ପ କଲେ ବହୁତ ଡେଭଲପ୍ ହେବା ଯେନ୍ଟାକି ଆମର୍ ଝାରସୁଗୁଡ଼ାରେ ଅଛି ଜିନ୍ଦଲ ୱେସ୍କୋ ଆଉ ମାନେ ମାଲ କଞ୍ଚାମାଲ ଆସୁଛି ମାନେ ବହୁତ ଦୁରିଆରୁ ଚାରିଶହ ତିନିଶହ କିଲୋମିଟରରୁ ଏଥିରେ ଡେଭଲପ ବେଶୀ ନି ହୁଏ ଯେନ୍ ଜାଗାରେ ଯେନ୍ କଞ୍ଚାମାଲା ମାନେ ଅଛେ ସେ କଞ୍ଚାମାଲା ସେନ ଶିଳ୍ପ କଲା ବହୁତ ବଢ଼ିଆଁ